ଆଜ୍ଞା ନମସ୍କାର ମୁଁ ରଶ୍ମି ରଞ୍ଜନ ସାହୁ କହୁଥିଲି ଭୁବନେଶ୍ୱରରୁ କହୁଛି ଆଜ୍ଞା ମୁଁ ଜୋମାଟୋରୁ ଗୋଟିଏ ପାର୍ସଲ ଅର୍ଡ଼ର କରିଥିଲି ସେ ଯେଉଁ ଖାଇବାଟି ଚିଲ୍ଲି ଚିକେନ ଅର୍ଡ଼ର କରିଥିଲି ସେ ଖାଇବାଟି ପୁରା ନଷ୍ଟ ହୋଇଯାଇଥିଲା ମୁଁ ଖାଇପାରିନଥିଲି ତାହାକୁ ଏବଂ ମୁଁ ଏଥିପାଇଁ ଆପଣଙ୍କ କମ୍ପାନୀକୁ ଫୋନ୍ କରିକି ମଧ୍ୟ କଲ୍ କରିଥିଲି ଏବଂ ସେ ଜିନିଷଟାକୁ ମଧ୍ୟ ପଠାଇଦେଇଥିଲି ଏବଂ ଆପଣଙ୍କ କମ୍ପାନୀ ମଧ୍ୟ କହିଥିଲେ ଯେ ସେ ଜିନିଷଟି ଖରାପ ହୋଇଯାଇଛି ଏବଂ ଏଥିପାଇଁ ସେ ମୋର ଅର୍ଡ଼ର ନମ୍ବର ବି ମାଗିକି ନେଇଥିଲେ ସେ ଯେଉଁ ଅର୍ଡ଼ର ନମ୍ବରଟି ମାଗିକି ନେଇଥିଲେ ସେ ଅର୍ଡ଼ର ନମ୍ବରଟି ହେଉଛି ଦୁଇ ତିନି ପାଞ୍ଚ ଚାରି ଏବଂ ସେ କହିଥିଲେ ଏଇ ଅର୍ଡ଼ର ନମ୍ବରଟିକୁ ଦେଲେ ସେ ତୁରନ୍ତ ମୋର ଫୋନ୍ପେ ଆକାଉଣ୍ଟକୁ ପଇସା ଛାଡ଼ିଦେବେ ବୋଲି ଏବଂ ମୋର ଫୋନ୍ପେ ଆକାଉଣ୍ଟ ନମ୍ବର ହେଉଛି ଆଠ ଦୁଇ ଛଅ ଶୂନ ନଅ ଆଠ ଚାରି ଆଠ ଛଅ ଏକ ଆଟ ଦ ରେଟ୍ ୱାଇ ବି ଏଲ୍ ଏହି ନମ୍ବରରେ ଆପଣ ଦୟାକରି ମୋର ଶୀଘ୍ର ପଇସାଟିକୁ ପୈଠ କରିଦିଅନ୍ତୁ ଏତିକି କଲେ ମୁଁ ଆପଣଙ୍କ ନିକଟରେ ଚିର ଉପକୃତ ହେବି